ଅନ୍ଲାଇନ୍ କ୍ଲାସ୍ଟା ଗୁଟେ ଦେଖ୍ବାର୍କେ ଗଲେ ସୁବିଧା ଏ ବାକି ଆମର୍ ଧରି ନଉନ୍ ଛୁଆଟେ ଇହାଦେ ଆମର୍ ନଅ ନଅ କି ଆଠ୍ ପଢ଼ୁଛେ ସେଟାକେ ତାକେ ଆମେ ଯେତେବେଲେ ମୋବାଇଲ୍ ଦଉଚୁଁ ସେ ଅନ୍ଲାଇନ୍ କ୍ଲାସ୍ କଲା ପରେ ସେ ବାକି ଟାଇମ୍ରେ ସେ ଟିକେ ମୋବାଇଲ୍ ଯେଣ୍ଟା ନୋଟିଫିକେସନ୍ ଅଉଛେ କି କିଛି ଗୁଟେ ସେଟା ଆଉଛେ ସେଟାର୍ ଧ୍ୟାନ୍ ଏକ୍ଚୁଲି ସିଆଡ଼ିକେ ଡାଇଭଟ୍ ହେଇ ଯାଉଛେ ଇ ଜିନିଷ୍ଟା ଆଉ ଇ ଅନ୍ଲାଇନ୍ କ୍ଲାସ୍ଟା ହେତ୍କି ଭଲ୍ ପ୍ରଭାବିତ କରି ନାଇ ପାର୍ବାର୍ ବାକି ଆମ୍କୁ ଅଫ୍ଲାଇନ୍ କଲେ ଠିକ୍ ସୁବିଧା ହେତା ଇଟା ଅନ୍ଲାଇନ୍ କ୍ଲାସ୍ ଗୁଟେ ବହୁତ୍ ଗୁଟେ ପ୍ରକାରେ ଭଲ୍ ଆର୍ ଗୁଟେ ପ୍ରକାରେ ବହୁତ୍ ଖରାପ୍ ବି କରୁଛେ ଯେନ୍ତା କି ଛୁଆମାନେ ଈହାଦେ ଭଲ୍ସେ କ୍ଲାସ୍ କରି ନାଇ ପାର୍ବା ଆଉ କୋଚିଙ୍ଗ୍ ବି ଭଲ୍ସେ ହେଇ ନାଇ ପାରବାର୍ ପିଲାମାନଙ୍କର୍ ଧ୍ୟାନ୍ ତ ସବୁ ମୋବାଇଲ୍ ଖେଲ୍ବାରେ ଯାଉଛେ ମୋବାଇଲ୍ ଧରିଚନ୍ ବେଲେ ଅନ୍ଲାଇନ୍ କ୍ଲାସ୍ଟା ଆକ୍ଚୁଅଲି ଭଲ୍ ନାଇଁସେ ମୋର୍ ମତାମତ୍ରେ